ସମୟକ୍ରମେ ଜଣେ ଫଟୋଗ୍ରାଫର୍ର ଭୂମିକା ଏପରି ବଦଳିଛି ଯେ ପ୍ରଥମେ ଫଟୋ କପି କରିବାକୁ ହେଲେ ବ୍ଲାକ୍ ଆଣ୍ଡ ହ୍ୱାଇଟ୍ ଫଟୋ କ୍ୟାମେରା ଦରକାର ପଡ଼ୁଥିଲା ବିଭିନ୍ନ ସମୟରେ ତାହା ବି ଅସମ୍ଭବ ହେଉଥିଲା ହେଲେ ଆଜି ଯେଉଁ ଟେକ୍ନୋଲୋଜି ଦୁନିଆରେ ଆମେ ପହଞ୍ଚିଛୁ ପ୍ରତ୍ୟେକ ଲୋକଙ୍କର ପାଖରେ କ୍ୟାମେରା ଅଛି ଫଟୋ ଖିଚିବା ପାଇଁ କାହାକୁ କୌଣସି ଅସୁବିଧା ହେଉନାହିଁ ଆଉ ବହୁତ ଉନ୍ନତ ଧରଣର ଫଟୋ ଏହି ସମୟରେ ମିଲିପାରୁଛି ଯେମିତି ପ୍ରଥମେ ମିଳୁଥିଲା ବ୍ଲାକ୍ ଆଣ୍ଡ ହ୍ୱାଇଟ୍ ଫଟୋ ବା କଳା ଧଳା ଫଟୋ ଯାହା କୁହାଯାଏ ବ୍ଲାକ୍ ଆଣ୍ଡ ହ୍ୱାଇଟ୍ ଫଟୋ ମିଳୁଥିଲା ଏବେ ରଙ୍ଗୀନ ଫଟୋ ଏଚ୍ ଡି ଫଟୋ ଥ୍ରୀ ଡି ଫଟୋ ଯେମିତି ଫଟୋ ଚାହିଁଲେ ସେମିତି ଫଟୋ ମିଳିପାରୁଛି ମନ ଇଚ୍ଛା ଆଉ ବହୁତ କମ୍ ସମୟରେ ଫଟୋ ମିଳିପାରୁଛି ତୁରନ୍ତ ତୁରନ୍ତ ହେଇପାରୁଛି ଏସବୁ ଜିନିଷ ହେଲେ ଆଗକାଳ ଦୁନିଆରେ ଏହା ଅସମ୍ଭବ ଥିଲା ସେଇ ରିଲ୍ ଯେମିତି ଆସେ ଗୋଟିଏ କ୍ୟାମେରାରେ ରିଲ୍ ରୋଲ୍ କରିବାକୁ ପଡ଼ୁଥିଲା ସେଇଠି ଖିଚିକି ତାହାକୁ ଧୋଇବାକୁ ପଡ଼ୁଥିଲା ପୁଣି ଫଟୋ ସଫା ବି ଆସୁନଥିଲା ହେଲେ ଆଜିକାର ଦୁନିଆରେ ତୁରନ୍ତ ମୋବାଇଲରୁ ଫଟୋ କ୍ଲିକ୍ କରିକି ତୁରନ୍ତ ୱାଶ୍ କରିପାରିବ ବା ଧୋଇପାରିବ ଯେମିତି ପୁରା ଏକଦମ କ୍ଲିନ୍ ଆସିବ ସବୁବେଳେ ସହି ଫଟୋ ତୁମେ ଦେଖିପାରିବୁନି ଆରୁ ଆଜିକାଲି ଦୁନିଆ ଏଇ ହୋଇଛି ଯେ ଆଜିର ଦୁନିଆରେ ନ୍ୟୁ ଟେକ୍ନୋଲୋଜି ବହୁତ ଉନ୍ନତଧରଣର ହେଇଛି ଏହା ହେଉଛି ଫର୍କ ପ୍ରଥମରୁ ଆଜିର ଲାଗେ ଠିକ୍ ଓକେ ସାର୍